ହେଲୋ ଆଜ୍ଞା ନମସ୍କାର ହ ଓମ୍ ସାଇ ଟ୍ରାଭେଲ୍ ଆଜ୍ଞା କହୁଛି ଆମର ଗୋଟେ ଟ୍ରିପ୍ ଥିଲା ଆଜ୍ଞା ଫୋର୍ ସିଟର୍ ହଁ ଯେମିତି କମ୍ଫଟେବଲ୍ ଟ୍ରିପ୍ ଅଛି ତ ପ୍ଲାନିଂ ଅଛି ଆଜ୍ଞା ଆଜ୍ଞା ହଁ ଆଉ ଗୋଟେ ସିକ୍ସ୍ ସିଟର୍ ଛଅ ଜଣ ଯିବେ ଯେମିତି ହଁ ସିନିୟର୍ ସିଟିଜେନ୍ କମ୍ଫଟେବୁଲ୍ ଯେମିତି ହବ

ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆଜ୍ଞା ନମସ୍କାର ଧନ୍ୟବାଦ୍